ହଁ ମୁଁ ସମସ୍ତଙ୍କ ସହ ଭୋଜନ କରିବାକୁ ଭଲପାଏ କୌଣସି ବିବାହ ଉତ୍ସବ ବା କୌଣସି ହୋମ୍ ପାର୍ଟିରେ ଲୋକମାନଙ୍କୁ ମଧ୍ୟାହ୍ନ ଭୋଜନ ବା ରାତ୍ରି ଭୋଜନ ପାଇଁ ଆମନ୍ତ୍ରିତ କରେ ହଁ ମୁଁ ମଧ୍ୟ ଏକ ବଡ଼ ଉତ୍ସବରେ ଯୋଗ ଦେଇଛି ଯେପରିକି ବାହାଘର ବ୍ରତ ଶ୍ରାଦ୍ଧ ଭୋଜି ପୂଜା ଭୋଗ ଖ୍ରୀଷ୍ଟମାସ ରାତ୍ର ଭୋଜନ ମନ୍ଦିରରେ ଉତ୍ସବ ଇତ୍ୟାଦି ଏଇଠାରେ ଲୋକମାନେ ବହୁତ ପ୍ରକାର ଜିନିଷ ତିଆରି କରିଥାନ୍ତି ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଦ୍ରବ୍ୟ ତିଆରି କରିଥାନ୍ତି ତାହା ଖାଇବାପାଇଁ ବହୁତ ଭଲଲାଗେ

କୌଣସି ଉତ୍ସବ ହେଲେ ସାଙ୍ଗମାନଙ୍କ ସହ ମଧ୍ୟ ଭେଟି ହୁଏ ଏଥି ନିମନ୍ତେ ଏଥିପାଇଁ ମୋତେ ବଡ଼ ବଡ଼ ଉତ୍ସବ ବା ଭୋଜନ ଲୋକମାନଙ୍କ ସହ ଭୋଜନ କରିବାକୁ ବହୁତ ପସନ୍ଦ ବିଶେଷକରି ଖ୍ରୀଷ୍ଟମାସ ରାତ୍ର ଭୋଜନରେ ବହୁତ ଭଲ ଲାଗିଥାଏ